ହଁ ମୁଁ ଦୁନିଆର ପାଞ୍ଚଟି ଦେଶର ନାମ କହିପାରିବି ପ୍ରଥମଟି ହେଲା ଚୀନ ଦ୍ୱିତୀୟଟି ଋଷିଆ ତୃତୀୟଟି ହେଲା ଆମେରିକା ଚତୁର୍ଥଟି ହେଲା ଅଷ୍ଟ୍ରେଲିଆ ପଞ୍ଚମଟି ପାକିସ୍ତାନ